ଆମ ରାଜ୍ୟରେ ଓଡ଼ିଆ ଭାଷା ବହୁତ ଦୁର୍ବଳ ଅଛି ସମସ୍ତେ ପିଲାମାନଙ୍କୁ ନେଇ କି ଇଂଲିଶ ମିଡିୟମରେ ପାଠ ପଢ଼ାଇଲେ ଇଂଲିଶରେ ସେମାନେ ଇଂଲିଶ ହିଁ ଅଧିକ ବୁଝିଲେ ଓଡ଼ିଆ କମ ବୁଝିଲେ ସେଥିପାଇଁ ସ୍କୁଲ ଗୁଡ଼ାକରେ ଇଂଲିଶ ହିନ୍ଦୀ ଓଡ଼ିଆ ପଢ଼ା ହେଉଛି ଇଂଲିଶ ହିନ୍ଦୀ ପିଲା ବେଶି ଗ୍ରହଣ କରିଛନ୍ତି ଓଡ଼ିଆ କମି କମି ଯାଉଛି ଓଡ଼ିଆର କଥାବାର୍ତ୍ତା ବି ପିଲା ଏଥର ପ୍ରତ୍ୟେକ ଜିନିଷରେ ଏଥର ଇଂଲିଶ ୱାର୍ଡଟା ଲାଗୁଛି ଇଂଲିଶରେ ସବୁଥିରେ କଥାବାର୍ତ୍ତା କରୁଛନ୍ତି ସେଥିପାଇଁ ଓଡ଼ିଆ ଆମର କମ ରହୁଛି ଓଡ଼ିଆ ଭାଷାଟା